କାଲି ଆମ ଘରକୁ ମାମୁଁ ମାଇଁ ଦିଦି ଭାଇନା ଭାଇନାଙ୍କ ଭଉଣୀ ସବୁ ଆସିଥିଲେ ମୁଁ ଚକୁଳି ପିଠା ଆଉ ଆଳୁଚଣା ତରକାରୀ ବନେଇ ଥିଲି ସକାଳେ ଟିଫିନ୍ କରିବାକୁ ମୋ ଭାଇନା ଆଉ ମୋ ମାମୁଁକୁ ସେ ଚକୁଳି ତରକାରୀ ଭାରି ଭଲ ଲାଗିଲା ସେମାନେ କହିଲେ ତୁ ଚକୁଳି ତରକାରୀ ଆଉ ଆଳୁଚଣା ଆଳୁଚଣା ତରକାରୀ କେମିତି ବନେଇଛୁ କହିଲୁ ଝିଅ ମୁଁ ସେମାନଙ୍କୁ କହିଲି ପ୍ରଥମେ ଗୋଟେ ଗ୍ଲାସ୍ ବିରି ନେବେ ତା'ପରେ ଚାରି ଗ୍ଲାସ୍ ଚାଉଳ ନେବେ ସେଇଟାକୁ ରାତିରେ ଭିଜେଇକି ରଖିଦେଇଥି ପାଣିରେ ହେଲା ସେଇଟାକୁ ରାତିରେ ଭିଜେଇି ରଖିଦେଇ ଥିବେ ତା'ପରେ ଯାଇକି ସକାଳ ପାହାନ୍ତିଆକୁ ସେଇଟାକୁ ଗ୍ରାଇଣ୍ଡର୍ କରିଦେବେ ହେଲା ଗ୍ରାଇଣ୍ଡର୍ କରିକି ତିନିଟା କି ଚାରିଟା ଗ୍ରାଇଣ୍ଡର୍ କରିଦେ ଗ୍ରାଇଣ୍ଡର୍ କରିକି ଯେତେବେଳେ ସକାଳୁ ଜଳଖିଆ କଲାବେଳୁ ତା'ହଲେ ଟିକେ ଖାଇବା ସୋଡ଼ା ପକେଇଦେ ଲୁଣ ପକେଇଦେ ଲୁଣ ପକେଇକି ସେଇଟାକୁ ଡାବିଦେ ଡାବି ଦେଇକି ତା'ପରେ ଚକୁଳି କରେ ତା'ପରେ ମୁଁ ଆଳୁ ଚଣା ତରକାରୀ ପ୍ରସ୍ତୁତ କରିଥିଲି ପ୍ରଥମେ ଚଣାଟାକୁ ବତୁରେଇ ଦେଇ ଥିବ ରାତିରେ ସକାଳ ଉଠି ସେ ଚଣାଟାକୁ ଟିକେ ଧୋଇଦବ ତା'ପରେ ପନିପରିବା କାଟିବ ଆଳୁ ଗୁଡ଼ାକୁ କାଟିବ ଅଦା ରସୁଣ ଟିକେ ଛଡ଼େଇକି ଛେଚି ଦବ ପିଆଜ କାଟିବ ତା ସାଙ୍ଗରେ ଗୋଟେ ଟୋମାଟୋ କାଟିବ କାଟିଲା ପରେ ପ୍ରଥମେ ଗ୍ୟାସ୍ ଲଗେଇବ ଗ୍ୟାସ୍ ଲଗେଇଲା ପରେ ସେଇ ଗ୍ୟାସ୍ ଉପରେ ଗୋଟେ ଢେଉ ନବ ଢେଉ ନେଲା ପରେ ତେଲ ପ୍ରଥମେ ତେଲ ପକେଇବ ତା'ପରେ ଫୁଟଣ ପାଇଁ ଟିକେ ଜିରା ପକେଇବ ଜିରା ପକେଇ ସାରିଲା ପରେ ଟିକେ ପିଆଜ ପକେଇବ ପିଆଜଟାକୁ ଭାଜି ସାରିଲା ପରେ ଅଦା ରସୁଣ ଯେଉଁ ଛେଚି ଥିବ ସେ ଛେଚାଟାକୁ ପକେଇଦବ ଆମମାନେ ଅଦା ରସୁଣ ଛେଚା ପକେଇଲେ ବି ତରକାରୀଟା ଟେଷ୍ଟ୍ ହବ ଯଦି ଆବଶ୍ୟକ ବେଶୀ ପଡ଼େ ତା'ହେଲେ ମସଲା ବାଟଯାଏ ମସଲା ରେ ଥାଏ ଅଦା ରସୁଣ ପିଆଜ ଟମାଟୋ ଡାଳଚିନି ଇତ୍ୟାଦି ହେଲା ସେ ମସଲାଟାକୁ କଷିଦବ କଷି ଦେଲା ପରେ ସେ ଚଣାଟାକୁ ପକେଇବ ଚଣାଟାକୁ ପକେଇକି କଷାହବ ତା'ପରେ ପକାହବ ଆଳୁ ଆଳୁ ପକେଇକି କସିଲି କସିଲା ପରେ ଗରମ ପାଣି ଆଉ ଗୋଟେ ଗ୍ୟାସ୍ ଚୁଲାରେ ଗରମ ପାଣି ରଖିଥିଲି ସେ ଗରମ ପାଣିଟାକୁ ଢାଳଲି ଢାଳିଲା ପରେ ସେ ଯେତେବେଳେ ଗରମ ହେଇଗଲା ସେ କସାରେ ଦେଇଦେଲି କସାଟା ତା'ପରେ ଯେତେବେଳେ ପାଞ୍ଚ ମିନିଟ୍ ଫୁଟିଲା ଫୁଟିଲା ପରେ ସେ ପାଣିଟା ଢାଳି ଦେଲି ଢାଲି ଦେଲା ପରେ ଗୋଟିଏ ଚିକେନ୍ ପାଞ୍ଚଟଙ୍କିଆ ପ୍ୟାକେଟ୍ ଗୋଟେ ଚିକେନ୍ ମସଲା ନେଲି ସେ ତରକାରୀରେ ପକେଇଦେଲି ପକେଇ ଦେଲା ପରେ ତାକୁ ଘାଣ୍ଟିକି ଘୋଡ଼େଇଦେଲି ପ୍ରସ୍ତୁତ ହେଇଗଲା ଚକୁଳି ପିଠା ତରକାରୀ ଘରେ ଘରେ ଯିଏ ସମସ୍ତେ ଥିଲେ ଦିଦି ଭାଇନା ମାଇଁ ଖାଇ ସେ ଚକୁଳି ପିଠା ଖାଇ ସମସ୍ତେ ମୋ ଉପରେ ଖୁସି ହୋଇଗଲେ